ଏମିତିରେ ତ ସମସ୍ତେ ଗୀତ ଶୁଣିବା ପାଇଁ ବହୁତ ଭଲ ପାଆନ୍ତି ମାନେ ଛୋଟ ପିଲାରୁ ଆରମ୍ଭ କରି ବୁଢ଼ାଯାଏ ସମସ୍ତେ ଗୀତ ଶୁଣିବା ପାଇଁ ଆଗ୍ରହ କରନ୍ତି ଗୀତ ଶୁଣିବା ଦ୍ୱାରା ମନ ଟିକେ ଖୁସି ହେଇଯାଏ ଆଉ ଯେଉଁ ଗୀତ ଶୁଣି ଶୁଣିକି ଯାହାର ହେଉଛି ଗୀତ ମାନେ ଶୁଣନ୍ତି ତାଙ୍କ ମନ ଖୁସି ହେଇଯାଏ ତ ସେମାନେ ନିଜେ ଗୁଣୁଗୁଣ ହେଇକି ବି ଗୀତ ଗାଇଥାନ୍ତି ମୋତେ ବି ସେମିତି ଗୀତ ଶୁଣି ଶୁଣିକି ମାନେ ଗୀତ ଗାଇବା ପାଇଁ ମୋତେ ମୋର ବହୁତ ଇଚ୍ଛା ଯେଉଁ ଛୋଟବେଳେ ବି ମୋ ବାପା ଏମିତି ଭଜନ ଗାଇକି ଶୁଣାନ୍ତି ତ ସେତେ ସେସବୁ ଶୁଣି ଶୁଣିକି ମୋତେ ବି ଗାଇବା ପାଇଁ ଇଚ୍ଛା ହୁଏ ଆଉ ଆମେ ଯେତେବେଳେ ଛୋଟ ଥିଲୁ ଆମ ଘର ପାଖରେ ଯୋଉ ଭାଇ ଘର ଅଛି ତ ସେଠି ସେମାନେ ଗୀତ ବଜାନ୍ତି ବକ୍ସ ଦେଇକି ଗୀତ ବଜାନ୍ତି ତ ଗୀତ ଆମକୁ ଶୁଣି ଶୁଣିକି ଆମକୁ ମୋତେ ବି ଗୀତ ଗାଇବା ପାଇଁ ବହୁତ ଇଚ୍ଛା ହୁଏ ଆମର ଯେବେ ହେଉଛି ସ୍କୁଲରେ ବି ଯେଉଁ ଆମର କମ୍ପିଟିସନ୍ ହୁଏ ସେଥିରେ ବି ମୁଁ ନାଁ ଦେଇଥାଏ ଗୀତ ଗାଇଥାଏ ମୁଁ ଯେଉଁ ସ୍କୁଲରେ ବି ଗୀତ ଗାଇଥାଏ ସେଥିରେ ବି ପ୍ରାଇଜ୍ ଆଣିଥାଏ ଆଉ ଆମର ଯେଉଁ ମାନେ ଜିଲ୍ଲା ସ୍ତରୀୟ ଯେଉଁ ପ୍ରୋଗ୍ରାମ୍ ହୁଏ ତ ସେଥିରେ ବି ମୁଁ ଭାଗ ନେଇଥାଏ ସେଥିରେ ବି ମୁଁ ଭାଗ ନେଇଥିଲି ଗୀତ ଗାଇଥିଲି ଗୀତ ଗାଇବା ପାଇଁ ମୋତେ ବହୁତ ମାନେ ଭଲ ଲାଗେ ଯୋଉଟାକି ଘରେ ରହିଲା ବେଳକୁ ବି ମାନେ ମନକୁ ମନ ନିଜେ ନିଜେ ମାନେ ଗୀତ ବାହାରି ଆସେ ନିଜେ ଗାଇବା ପାଇଁ ବହୁତ ଇଚ୍ଛା ହୁଏ ତ ଗୀତ ବି ମୁଁ ବହୁତ ହେଇ ସବୁ ସବୁ ପ୍ରକାରର ଗୀତ ଗାଇଥାଏ ଧରନ୍ତୁ ଗୋଟେ ଗୀତ ଯଦି ମନକୁ ଛୁଇଁ ଗଲା ତ ସେଇ ଗୀତ ବାର ବାର ନିଜେ ଗାଇବା ପାଇଁ ଇଚ୍ଛା ହୁଏ